ମୋର ଦୌଡ଼ିବାର ଦକ୍ଷତାକୁ ଉନ୍ନତ କରିବାକୁ ମୁଁ ଟେକ୍ନୋଲୋଜିର ସାହାଯ୍ୟ ନିଏ ମୁଁ ଜି ପି ଏସ୍ ଘଣ୍ଟା ବ୍ୟବହାର କରେ ମୁଁ ପ୍ରତ୍ୟେକ ଦିନ ସକାଳ ସକାଳ ପାଞ୍ଚଟାରେ ଉଠି ନିଜ ନିତ୍ୟକର୍ମ ସାରି ଅଳ୍ପ କିଛି ଅଳ୍ପ କିଛି ମାତ୍ରାରେ ପାଣି ବ୍ୟବହାର କରି ମୁଁ ଫିଲ୍ଡକୁ ଦୌଡ଼ିବାକୁ ଯାଏ ମୁଁ ସେଇଠି ପ୍ରତ୍ୟେକ ଦିନ ସକାଳେ ଘଣ୍ଟେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏକ୍ସରସାଇଜ୍ ବା ବ୍ୟାୟାମ କରେ ସେ ଏଥି ମଧ୍ୟରୁ ସେ ମୋତେ ଦୁଇ ଘଣ୍ଟା ଭିତରେ ଅଧା ଘଣ୍ଟା ଯାଏ ମୁଁ ପ୍ରତ୍ୟେକ ଦିନ ଦୌଡ଼େ ଆଉ ଏମିତି ଦୌଡ଼ିବାରେ ଜି ପି ଏସ୍ ଘଣ୍ଟା ସାହାଯ୍ୟ କରେ ଜି ପି ଏସ୍ ଘଣ୍ଟା ସାହାଯ୍ୟରେ ମୁଁ କେତେ ସମୟ ଭିତରେ କେତେ ମିଟର ଦୌଡ଼ି ପାରୁଛି ତାହା ଜାଣିପାରେ ମୁଁ ପ୍ରତ୍ୟେକ ରାଉଣ୍ଡ ବା କେତେ ମିଟର ଦୌଡ଼ିଛି ଟୋଟାଲ୍ ମୁଁ ସେ ଜି ପି ଏସ୍ ଘଣ୍ଟା ସାହାଯ୍ୟରେ ଜାଣିପାରେ ଏବଂ ଜି ପି ଏସ୍ ଘଣ୍ଟା ଆମ ଶରୀରରେ ଥିବା ହାର୍ଟବିଟ୍କୁ ମଧ୍ୟ ଆମକୁ ଜଣାଇ ଦିଏ ଏବଂ ଆମେ ଜାଣିପାରୁ ଆଉ ଜି ପି ଏସ୍ ଘଣ୍ଟା ସାହାଯ୍ୟରେ ଆମେ ଆମ ପାଣି ପିଇବା ଆବଶ୍ୟକ କି ନାହିଁ ଆମ ପାଖରେ ଜି ପି ଏସ୍ ଘଣ୍ଟା ସାହାଯ୍ୟରେ ସେ ପାଖକୁ ଗୋଟେ ନୋଟିଫିକେସନ୍ ଆସେ ଆମେ ସେ ନୋଟିଫିକେସନ୍ ସାହାଯ୍ୟରେ ସେ ପାଣି ପିଇବା କି ନ ପିଇବା ସେ ପର୍ଯ୍ୟନ୍ତ ଜାଣିପାରୁ ଆଉ ମୋର ସ୍ୱାସ୍ଥ୍ୟ ଲକ୍ଷ୍ୟ ହେଉଛି ନିଜ ଶରୀରକୁ ସ୍ୱାସ୍ଥ୍ୟ ରଖିବା ଆମ ଶରୀରକୁ ସ୍ୱାସ୍ଥ୍ୟ ରଖିବା ପାଇଁ ହିଁ ଆମେ ପ୍ରତ୍ୟେକ ଦିନ ଭୋରଟାରେ ଏକ୍ସରସାଇଜ୍ କରିବା ବା ବ୍ୟାୟାମ କରିବା ପାଇଁ ଫିଲ୍ଡକୁ ଯାଇଥାଉ ଆମ ଦୈନିକ ସ୍ୱାସ୍ଥ୍ୟ ଲକ୍ଷ୍ୟ ହେଉଛି ଆମ ଶରୀର ସୁସ୍ଥ ରଖିବା